ନୃତ୍ୟ ଏନ୍ତା କରି ଏକା ଠିକ୍ କରସି ବୋଲି ଆମର ସମ୍ବଲପୁରୀ ସମ୍ବଲପୁରୀ ବଜା ଯେନ ଭି ବାଜିଗଲେ ଲୋକମାନେ ଆଉ ନିଜ୍ କି ନିଜ୍ କଣ୍ଟ୍ରୋଲ୍ ନା କରେନା ଅଟକାଇ ନା ପାରେ ଯେନ୍ତା କରି ହେଲେ ଆସ୍ବେ ସେଇନ ନାଚି ନେବେ ତ ସେନ୍ତା କରି ଆମେ ଲୋକମାନଙ୍କୁ ଏକାଠି କର୍ମୁ ଏକା ସାଙ୍ଗେ ଦେଖିବୁଁ ଆଉ ପ୍ରୋତ୍ସାହିତ ସେନ୍ତା କରି ହି ଏବେ ତାଙ୍କର ଭାବନା କି ଭଲ୍ କରି ପ୍ରୋତ୍ସାହିତ କର୍ବେ ମିଶ୍କେ ଭଲ୍ କରି କର୍ବେ ଆମେ ସମ୍ୱଲପୁରୀ ବଜାର ଆମ ଆମକୁ ବହୁତ ଭଲ୍ ଲାଗ୍ସି ଆମେ ସମ୍ୱଲପୁରୀଆ ଲୋକ ଆଉ ସମ୍ୱଲପୁରୀ ବଜାରେ ଆମେ ନାଚି ଯିଏ ମୁଡ଼ି ଥିଲା ଯେମ୍ତା ଥାନେ ବି ଥାଇ କିରି ଥିଲା ଗୋଟେ ବରାତିଟିଏ ହଉ ବରାତି ଯାଉଥିବେ କେ କେଉଁ ପୂଜା ବିଧିରେ ଗଣେଶ ପୂଜା ବିଧିରେ ହଉ କି ଦୁର୍ଗା ପୂଜା ହଉ କି ପ୍ରୋସେସନ୍ ହଉ କାହାର ବିହା ବିହା ହଉ ଏସେ ଥାନେରେ ସମ୍ୱଲପୁରୀ ବଜା ଆମର ବାଜି ଗଲା ଆଉ କେହେବେ ଅଟକି ପାରନ୍ତା ନି ଚିନ୍ତା କରି ହେଲା ଆସ୍ବେ ଆଉ ଲୋକମାନେ ନାଚିଯିବେ ଟୁକେଲ ମାନେ ଝିଅମାନେ ପୁଅମାନେ ମାଆମାନେ ସମସ୍ତେ ସେଥିରେ ନୃତ୍ୟ କରନ୍ତି ସେଇଥିରେ ନାଚନ୍ତି ସେଇଥିରେ ଆମ ପ୍ରୋତ୍ସାହିତ ହୁଅନ୍ ଭଲ ଭାବେ ନାଚନ୍